ନବଜାତ ବାଛୁରୀ ଟିକି ପ୍ରଥମେ ଆଗେ ପରିଷ୍କାର ପରିଚ୍ଛନ୍ନ ରଖିବୁ ତା ଗୁହାଳଟିକୁ ପରିଷ୍କାର ରଖିବୁ ମାଁଟି କି ଭଲ ଖାଦ୍ୟ ଦିଆହେବ ଚୋକଡ଼ ଦାନା ସେ ଗୁଡ଼ୁଚି ସବୁ ରାନ୍ଧିକି ଦିଆହେବ କୁଣ୍ଡା ତାକୁ ଭଲ ଘାସ ଦିଆହେବ ତା ମାଁ ଟି ଭଲରେ ଖାଇଲେ ସୁସ୍ଥରେ ରହିଲେ ତା ବାଛୁରୀ ଟିକି ଠିକ ସେ କ୍ଷୀର ପିଆଇ ପାରିବ ଆଉ ତା ବାଛୁରୀଟି ସୁସ୍ଥ ରହିବ ତା ବାଛୁରୀ ଟାଣ ହେଲେ ତାକୁ ଆମେ କ୍ଷୀର ସହିତ ତା'ର ପେଜରେ ଟିକେ ଦାନା ପକାଇକି ତାକୁ ଟିକେ ଦିଆହେବ ଆଉ କଅଁଳିଆ ଘାସ ଖାଇବାକୁ ଦିଆହେବ ବାଛୁରୀଟି ଯେମିତି ସୁସ୍ଥ ରହିବ ବାଛୁରୀଟି ବଢ଼ିବ ସେ ହିସାବରେ ଏମିତିଆ ଖାଦ୍ୟ ସବୁ ଦିଆହେବ